ଦେଖନ୍ତୁ ଆଜ୍ଞା ଖେଳ ତ ବହୁତ ପ୍ରକାର ହେଉଛି ଗାଁରେ ତାସ ଖେଳ କ୍ରିକେଟ୍ ଏବେ ତ ପିଲାମାନେ କ୍ରିକେଟ୍ ଅଧିକ ଅଧିକ ଖେଳୁନ୍ତି ନଟୁ ବି ଖେଳ ହଉଥିଲା ଆମ ପିଲାବେଳେ ଏବେ ବି କିଛି କିଛି ସମୟରେ ହେଉଛି କବାଡ଼ି ହେଉଛି ମେରିଆ ବୋଲି ଗୋଟେ ଖେଳ ଥିଲା ହାତକୁ ହାତ ଛନ୍ଦି ପାଞ୍ଚଜଣ ସାତଜଣ ବୁଲେଇ ବୁଲେଇ ଛାଡ଼ୁଥିଲୁ ଭଲ ମଜା ଲାଗୁଥିଲା ବହୁତ ଖେଳ ବିଷୟରେ ଜାଣିଛୁ ତ ତାସ ଖେଳ ଯେଉଁଟାକି ଏବେ ବହୁତ ମାତ୍ରା ରହୁଛି ବୁଢ଼ାଠାରୁ ପିଲା ଯାକେ ତାସ ଖେଳୁଛନ୍ତି ଟିକେ ଯିଏ କାମ ଧନ୍ଦା ସାରିଦେଲା ସନ୍ଧ୍ୟାବେଳେ ଟିକେ ଫ୍ରି ହେଲେ ତାସ ଖେଳି ବସିଗଲେ ଏବେ ଗୋଟେ କରୋନା ପରିସ୍ଥିତି ଗଲା କରୋନା ବେଳେ କେହି କେଉଁଠିକି ଯାଉନଥିଲେ ଛୁଁ ନଥିଲେ ବାହାରକୁ ତ ସେତେବେଳେ ଆମର ବହୁଳ ମାତ୍ରାରେ ତାସ ଖେଳ ଚାଲିଲା ତାସରେ ବି ଖେଳରେ ଖେଳ କେତେ ପ୍ରକାର ଖେଳ ଅଛି ନାଟିଶି ଅଛି ପ୍ଲସ୍ ମାଇନସ୍ ଅଛି ବୋଲିଲି ନହ ଖେଳ ଅଛି ଏମିତିକି ଗୋଟେ ଦେଖନ୍ତୁ ରଙ୍ଗ ଖେଳ ତେର ତେର ପେଟ ବଣ୍ଟା ହେଇଗଲା ଚାରିଜଣକୁ କାଟ ଯେଉଁଟା କଟାଗଲା ଯିଏ ଫେଣ୍ଟ ଫେଣ୍ଟୁଥିବ ତା' ଢାହାଣ ପଟେ ଯିଏ ବସିଲା ସେ କାଟିବେ କାଟ ଯେଉଁଠୁ ଉଠେଇଲା ଯେଉଁଟା କଟିଲା ଚିଡ଼ିଆ ହଉ କଳାପାନ ହଉ ନାଲି ପାନ ହଉ ଠିକିରି ହଉ ଯେଉଁଟା ଆସିଲା ସେଇଟା ହେଲା ରଙ୍ଗ ତ ତେର ତେର ପଟ ବଢ଼ିଗଲା ଚାରି ଜଣକୁ ବଣ୍ଟା ହେଇଗଲା ଯିଏ କାଟ କାଟିଥିବ ପ୍ରଥମ ସେ ଫାଷ୍ଟ ପାଲି ପକେଇବ ତ ଯାହାର ବଡ଼ ଥିବ ସବୁଠାରୁ ଆମର ବଡ଼ ରହିଲା ଟୀକା ତା' ତଳକୁ ଶାବ ତା' ତଳକୁ ବିଭୁ ଗୁଲି ଦଶ ନଅ ଏମିତି ହିଁ ଆଠ ସାତ ଛଅ ପାଞ୍ଚ ଚାରି ତିନି ଦୁଇ ଯାଏଁ ଗଲା ଯିଏ ଫାଷ୍ଟ ପକେଇଲା ତାର ଯଦି ବଡ଼ ହେଇଥିବ ତିନି ଜଣଙ୍କର ପକା ସରିଲା ବେଳକୁ ସିଏ ନବ କିମ୍ବା ଚାରିଜଣ ଭିତରୁ ସବୁଠାରୁ ବଡ଼ ଘରଟା ଯାହାର ଥିବ ସିଏ ନେଲା ଯାହାର ସେଇ ଘରର ନ ଥିବ ଯେହେତୁ ରଙ୍ଗ ଖେଳ ସିଏ ସେଇ କଲରଟାକୁ କାଟିକିରି ନେଲା ତ ମୁଠା ହେଇଗଲା ତାର ଆଉ ଯେଉଁ ଦୁଇ ଯୋଡ଼ି ଅଧିକ ମୁଠା ଧରିବେ ତ ସିଏ ହେଲେ ସେଇଥିରେ ଫାଷ୍ଟ ଜିତିବେ ଏମିତି ଏମିତି ଖେଳ ଚାଲିବ ଶହେ ହବା ଯାଇ ଦୁଇଶହ ହବା ଯାଏଁ ସ୍କୋର ଲେଖା ଚାଲିଥିବ ଶହେ ପୁରରିଆ ଯାଏଁ ଆମର ସାଧାରଣତଃ ଆମେ ଖେଳୁ ଅଧଘଣ୍ଟା ଘଣ୍ଟା ଯେଉଁ ଖେଳାଳି ଦୁଇଜଣ ସ୍କୋର ଅଧିକା କରିଥିବେ ଜିତିଲା ସିଏ ଆଉ ସେଇଟା ବି ବହୁତ ମଜା ଲାଗେ ଆଉ ଯେହେତୁ ସେଇଟା ଗୋଟେ ମାଇଣ୍ଡ ଖର୍ଚ୍ଚ ଖେଳ ମନ ବି ଫ୍ରି ରୁହେ ଆଉ ମସ୍ତିଷ୍କ ସେଠି ସ୍ଥିର ରଖି ଖେଳିବାକୁ ପଡ଼େ ବହୁତ ବଢ଼ିଆ ଲାଗେ ତାସ ଖେଳ